ଭାରତ ଫ୍ୟାସନ ବିଷୟରେ ଆମେ ଭାବୁ ଏହାକି ଆମେ ପୂର୍ବ ଅପେକ୍ଷା ବର୍ତ୍ତମାନ ପୋଷାକର ପରିବର୍ତ୍ତନ ହୋଇ ଅଛି ପାଶ୍ଚ୍ୟଦ ସମୟରେ ଲୋକମାନେ ପ୍ରଭାବିତ ହେଉଥିଲେ କାରଣ ସେମାନେ ଚୁଲି ପିନ୍ଧି ଗହଣା ପିନ୍ଧି ଫ୍ୟାସନ ହଉଥିଲେ ଏହା ବର୍ତ୍ତମାନ ସମସ୍ତେ ସାର୍ଟଟା ପିନ୍ଧେ ପସନ୍ଦ କରୁଛନ୍ତି ପ୍ରଭାବିତ ହେଉଛନ୍ତି ପୋଷାକ ପିନ୍ଧନ୍ତି ମୁଁ ଏବେ ମୁଁ କୁର୍ତ୍ତୀ ପିନ୍ଧିବାକୁ ବହୁତ ଭଲ ପାାଏ ବର୍ତ୍ତମାନ ଏହା ମୁଁ ବଲାଙ୍ଗୀର ଆଗଲପୁର ବା ସୂଜାରୁ ମୁଁ କିଣେ ପିନ୍ଧେ